କେନ୍ଦୁଝର ଜିଲ୍ଲାରେ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘଟିଥିବ ଆଜି ଏଇଠି ଆକ୍ସିଡ଼େଣ୍ଟ ହେଲେ କାଲି ହେଠି ଚୋରି ଯେଉଁ ଜିଲ୍ଲାରେ ଯେଉଁ ସମୟରେ ଆକ୍ସିଡ଼େଣ୍ଟ କି ଚୋରି କି ଦୁର୍ନୀତି ଅନୀତି ହୁଏ ସେଇ ସମୟରେ ସେଠାକାର ସାମ୍ବାଦିକ ମାନେ ଯାଇକି ସାମ୍ବାଦିକ ମାନେ ଆଉ ଯେ ଓଟିଭି ବାଲା ଏଇ ଇଟିଭି ବାଲା ମାନେ ଯାଇକି ସେମାନେ ପଚରା ଉଚରା କରିକି ଜିଟିଭିରେ ଓଟିଭିରେ ଫେସବୁକ୍ରେ ଏମିତି ଛାଡ଼ା ଛୁଡ଼ି କରୁଛନ୍ତି ଆଉ ପ୍ରତ୍ୟେକ ଆଗ ଯୁଗର ଲୋକମାନେ ସବୁ ପେପର ପଢ଼ିବାକୁ ଭଲ ପାଉଥିଲେ ବର୍ତ୍ତମାନର ପିଲାମାନେ ତ ସବୁ ଫେସବୁକ୍ ଦେଖୁଛନ୍ତି ତାଙ୍କର ମୋବାଇଲ୍ ଅଛି ତ ତାଙ୍କର ସବୁ ଅଛି ସେମାନେ ଆଉ ପେପର ପଢ଼ିବାକୁ ଏତେ ଭଲ ପାଉ ନାହାନ୍ତି କିନ୍ତୁ ପେପର ଓ ସମାଜ ସକାଳ ପରି ଗଣତନ୍ତ୍ର ପ୍ରଜାତନ୍ତ୍ର ଏଭଳି ବିଭିନ୍ନ ପ୍ରକାର ପେପର ଅଛି ଯିଏ ଯେଉଁ ପେପର ମଗାଇକି ଆଗ କାଳରୁ ପଢ଼ନ୍ତି ଏବେ ବି ବର୍ତ୍ତମାନ ବି ପଢୁଛନ୍ତି ଆଜିକାଲି ର ପିଲାମାନେ ସିନା ପଢୁ ନାହାନ୍ତି କିନ୍ତୁ ଆମେ ଆଗରୁ ପଢ଼ିଛୁ ସାଧାରଣତଃ ଶିକ୍ଷିତ ଗୋଷ୍ଠୀର ଲୋକମାନେ ବେଶୀ ପେପର ପଢ଼ନ୍ତି କିନ୍ତୁ ଏଇନା ବିଜ୍ଞାନ ଯୁଗରେ ପିଲାମାନେ ସିନା ମୋବାଇଲ୍ ଧରିଛନ୍ତି ବୋଲି ସେମାନେ ଇଏ ହେଉଛି ସବୁବେଳେ ଫେସବୁକ୍ ଦେଖି ସବୁ କଥା ଜଣୁଛନ୍ତି କିନ୍ତୁ ସବୁ ଈଟିଭି ବାଲା ଓଟିଭି ବାଲା ଯେଉଁ ଯେଉଁ ଡିଷ୍ଟ୍ରିକ୍ଟରେ ଯେଉଁ ଦୁର୍ନୀତି ଅନୀତି ଚୋରି ଆକ୍ସିଡ଼େଣ୍ଟ ଯାହାବି ହୁଏ ସେମାନେ ଛାଡ଼ନ୍ତି ଛାଡ଼ିଲେ ଛାଡ଼ିବା ଦ୍ଵାରା କିଛି ବି ସତ ଥାଏ କିଛି ବି ମିଛ ଥାଏ ଆଉ ଯିଏ କିଛି ତିନି ଭାଗ ଫେକ୍ ଛାଡ଼େ କିଛି ବହୁତ ବି ସତ ଛାଡ଼େ ଏଇଭଳିଆ ଚାଲିଛି ଆଉ